ପକ୍ଷୀମାନଙ୍କୁ ଆପଣଙ୍କୁ ଆମ ଘର ପଛ ପଟେ କିମ୍ବା ବିଜୟକୁ ପୃଷ୍ଟ କରିବା ପାଇଁ

ବହୁତ ସାରା ଟିପ୍ସ ଅଛି ଯେମିତିକି ମୁଁ ଘରୁ ପଛ କାନି ବା ପକ୍ଷୀମାନଙ୍କର ଇଏ ଆଶ୍ରୟ ରଖି ରହିବା ପାଇଁ ଯେତେବେଳେ ତାଙ୍କେ ଅଣ୍ଡା ଦିଅନ୍ତି ଯେତେବେଳେ ତାଙ୍କେ ତାଙ୍କୁ ବସା ବନାଇକି ରଖିବାକୁ ଆଉ ତାଙ୍କୁ ପିଲା ଛୁଆକୁ ରଖନ୍ତି ଏବଂ ସେଥିପାଇଁ ବୋଇଲେ ମୁଁ ବହୁତ ଥର ବହୁତ ଥର ମୁଁ ଘର ବଗିଚାରେ କେତେ ଗଛ ରେ ବହୁତଟି ପକ୍ଷୀ ଯାକ ଦି ପୋଷା ବନିଥାନ୍ତି ସବୁ ସେମିତିରେ କାଠରଟାକୁ ଢୋକୁରେ ବା ଇଏ କରିକି ରଖିଥିଲି ଗୋଟେଥର ବହୁତଥର ସେମିତି କରିଛି ସୋ ତାଙ୍କେ ବଡ଼ ହେଲା ପରେ ଆଉଥରେ ପଳାଇଯାଆନ୍ତି ପକ୍ଷୀମାନଙ୍କ ସେ ସବୁ ପାଇଁ ଖାଇବା ବି ଦେଇଛୁ ଏବଂ କେଞ୍ଚୁଆ ତାଙ୍କେ ତ କେଞ୍ଚୁଆ ଖାଆନ୍ତି ବା ଯେଉଁ ଜିନିଷ ତାଙ୍କେ ଖାଆନ୍ତି ସେଇଟା ଆଣିକି ଦେଇଛି ଏବଂ ତାଙ୍କୁ ଭଲ ହେଇଛନ୍ତି ବଡ଼ ହେଇକି ଉଡ଼ିକି ପଳାନ୍ତି